ହ୍ୟାଲୋ କିଏ କହୁଛନ୍ତି ହଁ ବିଷ୍ଣୁ ଭାଇ ଜ୍ୱେଲେରୀରୁ କହୁଛୁ ହଁ କୁହନ୍ତୁ

ହଁ ମୋ ପାଖରେ ତ ବହୁତ ପ୍ରକାର ଡିଜାଇନ୍ ଅଛି ଆପଣ ଆସିବେ ଦେଖିଦେବେ କେମିତିକା ସେମିତି ଯେମିତି ଆପଣଙ୍କୁ ମୁଁ କେମିତି କହିବି ଆମ ପାଖରେ ତ ସବୁ ପ୍ରକାର ଡିଜାଇନ୍ ଅଛି ହଁ ନୂଆଁ ଡିଜାଇନ୍ ର ଅଛି ନୂଆଁ ନୂଆଁ ଅଛି ପୁରୁଣା ବି ଅଛି ଦାମ୍ ତ ପନ୍ଦର ଶହ ଦୁଇ ହଜାର ପାଖାପାଖି ପଡ଼ିଯିବ

ନାଁ ବାଲା ନାଁ ବାଲା ସେମିତି କେମିତି ହେବ ନାଁ ବାଲା ଆପଣ ଯଦି କହିବେ ତିଆରି କରିଦେବୁ ନା ନାଁ ବାଲା ଆପଣଙ୍କ ନାଁ ଅନୁସାରେ କେମିତି କ'ଣ ଆଗରୁ ତ ନଥିବ ନା ଆପଣ ଯଦି କହିବେ ମୁଁ ଆମେ ତିଆରି କରିଦେବୁ ଆପଣ ଆସନ୍ତୁ ଅର୍ଡର୍ ଅର୍ଡର୍ ଦେଇଦେଲେ ତିଆରି ହେଇଯିବ ହଁ ଅଛି ଆପଣ କୋଉ କୋଉ ଟାଇପ୍ର ନେବେ କହୁନାହାନ୍ତି ମୁଁ କହିଦେବି ଆପଣଙ୍କୁ କୋଉ କୋଉ ଟାଇପ୍ର ହଁ ସବୁ କିଛି ହେଇପାରିବ ଆପଣ ଆସନ୍ତୁ ଆପଣ ଦେଖିବେ ଆପଣ ଯଦି ଯେମିତି ଚାହିଁବେ ଯେମିତି ଡିଜାଇନ୍ର ଚାହିଁବେ ଯେମିତି ପ୍ରକାରର ଚାହିଁବେ ସେଇ ପ୍ରକାରର ଆମେ ଆମର ଅଛନ୍ତି କାରିଗର ଅଛନ୍ତି କରିଦେବେ ଆପଣ ପୁରା ପୁରା ବିନ୍ଦାସ୍ରେ ଆସନ୍ତୁ ଅରାମ୍ସେ ଆସନ୍ତୁ ଜିନିଷ ମିଳିଯିବ ସବୁ ଜିନିଷ ଆମ ପାଖରେ ଅଛି ହଁ ମଙ୍ଗଳସୂତ୍ର ବି ଅଛି ହଁ ସବୁ ହଁ ସେଭଳିଆ ଡିଜାଇନ୍ ଅଛି ଆଉ ତା'ଠୁ ବି ଭଲ ଡିଜାଇନ୍ ଅଛି ଆପଣ ଯଦି ଯୋଉ ଡିଜାଇନ୍ କହିବେ ଆମର କାରିଗର ଅଛନ୍ତି ଟିକେ ସମୟ ଲାଗିବ କରିକି ଦେଇଦେଇ ପାରିବେ ହଁ ପୁରା ଭଲଟା ଦୁଇ ହଜାର ପାଖାପାଖି ପଡ଼ିଯିବ ହଁ ଦୁଇ ହଜାର ପାଖାପାଖି

ଠିକ୍ ଅଛି

ହଁ ସବୁ ପ୍ରକାର ଅଛି ଆପଣ ଆସନ୍ତୁ ଆପଣଙ୍କୁ ବି ଆମେ ଭଲ ରିହାତି ଦେବୁ ଆପଣ କହୁଛନ୍ତି ଦୁଇ ତିନିଟା ଜିନିଷ ନେବେ ନା ଆପଣଙ୍କୁ ଭଲ ରିହାତିରେ ଆମେ ଦେବୁ ଚୁଡ଼ିର ଦାମ୍ ତ ତିନି ହଜାର ପାଖାପାଖି ପଡ଼ିଯିବ ପତଳାର କହୁଛନ୍ତି ମାନେ କମ୍ ପଇସା ତ ପନ୍ଦରଶହ ହଜାରରୁ ହଜାରେ ପନ୍ଦରଶହରୁ ଆରମ୍ଭ ହଉ ତା'ପରେ ଆପଣ ଯେତିକି

ଠିକ୍ ଅଛି ଆପଣ କାଲି ଆସନ୍ତୁ ଆମର ତ ଶୋରୁମ୍ ସବୁବେଳ ପାଇଁ ଖୋଲା ସକାଳ ଆଠଟା ରୁ ରାତି ନଅଟା ପର୍ଯ୍ୟନ୍ତ ଆପଣ ଯେତେବେଳେ ଚାହିଁବେ ସେତେବେଳେ ଆସିପାରିବେ